ଆମର୍ କ୍ଷେତ୍ରରେ ଇହାଜିନି ଲେଡ଼ିସ୍ମାନେ ମହିଲାମାନେ ବହୁତ୍ ଉନ୍ନତି କଲେନ ଆଉ ଶିକ୍ଷା କ୍ଷେତ୍ରରେ ଯିମା ବେଲେ ବହୁତ୍ ଆଗକେ ଗଲେନ ବହୁତ୍ ବଡ଼ ବଡ଼ ଚାକିରି ବି କଲେନ ଆମର୍ ଆଡ଼େ ଆଗ ବହୁତ୍ ପରିସ୍ଥିତି ଖରାପ୍ ଥିଲା ମହିଲା ମାନେ ବାହାରୁ ନାଇଁଥିଲେ ଘର୍ ଭିତରେ ଖାଲି ରନ୍ଧାବଢ଼ା କାମ୍ ଚାଲିଥିଲା ଆଉ ତାଙ୍କୁ ବହୁତ୍ ହୀନ୍ ନଜରରେ ତାର୍ ମାନେ ନୀଚ୍ ନଜରରେ ଦେଖୁଥିଲେ ବହୁତ୍ ତାର୍ ମାନେ ତାଙ୍କର୍ କିଛି କେପାସିଟି ନାଇଁନ ହେ ହିସାବଥି ତାହାଙ୍କୁ ଦେଖୁଥିଲେ ଇହାଦେ ଦେଖମା ବେଲେ ବହୁତ୍ ପରିବର୍ତ୍ତନ୍ ଆସିଛେ ଆମର୍ ଇହାଦେ ଆମର୍ ମହିଲାମାନକର୍ ପ୍ରତି ଆଉ ପାଠ ଶାଠରେ ହେଲା ଚାକିରି ନକରୀରେ ହେଲା ସବୁ କିଛି ବିଦେଶ ଦେଶ୍ ବିଦେଶ୍ ଆମର୍ ଓ୍ବାର୍ଲ୍ଡ ବି ବୁଲି ପାରୁୁଛନ୍ ଏକଲା ଏକଲା ଟ୍ରେନ୍ରେ ହେଲା ଫ୍ଲାଇଟ୍ରେ ହେଲା ସବୁଆଡ଼େ ବଡ଼ ବଡ଼ ସିଟ୍ରେ ବସୁଛନ୍ ଆମର୍ ମହିଲାମାନେ ଶିକ୍ଷାଗତରେ ବି ବେଶୀ ଆଗକେ ଗଲେନ ତାପେରେ କାମ୍ କାଯ୍ରେ ବି ଇହାଦେ ନିଜର୍ ହିସାବରେ ରହିଲେନ ତାଙ୍କୁର୍ ତଲେ ଦଶ୍ ଲୋକଙ୍କୁ କାମ୍ ଲଗଉଛନ୍ ଇ ହିସାବରେ ଇହାଦେ ମହିଲାମାନେ ଆଗକେ ଗଲେନ ଆଉ ବଏଜ୍ମାନଙ୍କୁ ମହିଲାମାନେ ଏଡ଼ଭାଇଜ୍ ବି ଦେଇ ବସଲେନ କିଛି ଭଲ୍ କାମ୍ କର ଇ ନିଜେ ନିଜେ ଭଲ୍ ହଉଛନ୍ ମହିଲା ମାନେ ତାର୍ ସାଙ୍ଗେ ଆର୍ ପାଞ୍ଚ ଲୋଗ୍ଙ୍କୁ ବୁଝେଇ ବି ପାରୁଛନ୍ ଭଲ୍ ହିସାବେ ଇହାଦେ ଉନ୍ନତି କଲେନ ଆଉ ଆଗକେ ବି ଭବିଷ୍ୟତ୍ରେ ମହିଲାମାନକର୍ ଆର୍ ବି ଉନ୍ନତି ହେବା ଆଉ ଭଲ୍ସେ ରହେବେ ତାଙ୍କର୍ ଭବିଷ୍ୟତ୍ ତାଙ୍କର୍ ଛୁଆପିଲା ସବ୍କୁ ଶିକ୍ଷାଦେବେ ଭଲ୍ସେ ନିଜେ ପଢ଼େଇ ପାର୍ବେ ଟିଚର୍ ହେଲେନ ଆଉ ବଡ଼ ବଡ଼ ସିଟ୍ରେ ବଡ଼ ବଡ଼ ପୋଷ୍ଟରେ ଆମର୍ ମହିଲାମାନେ ରହେଲେନ ବହୁତ୍ କିଛି ଆଗକେ ଗଲାନ ଭବିଷ୍ୟତରେ ଆଉ ବି ଆଗକେ ଯିବେ ମହିଲାମାନେ ସବୁ ସିଟ୍ରେ ବସିକରି ତାର୍ ମାନେ ଦୁନିଆକେ ଭଲ୍ସେ ଚଲେଇ ପାର୍ବେ